ତୁମେ ଅଟୋ ଡ୍ରାଇଭରଟି ମୁଁ ଟିକେ ଟୁରିଷ୍ଟ ବୁଲିବାକୁ ଆସିଥିଲି ସବୁ ମନ୍ଦିର ଏ ଜଗନ୍ନାଥ ମନ୍ଦିର ସବୁ କେଉଁ କେଉଁ ଯାଗା ସବୁ ଅଛି ମୋତେ ଟିକେ ବୁଲେଇ ନେଇଯିବେ ଆଉ କେଉଁଠି କ'ଣ ଅଛି ମୁଁ ଶୁଣିଥିଲି କୋଣାର୍କ ଦେଖିବାକୁ ବହୁତ ସୁନ୍ଦର ଆଉ କେଉଁଠି କ'ଣ ଅଛି ସେଇଠି କ'ଣ ସବୁ ଅଛି ସେଇଠି ଆଉ କ'ଣ ଅଛି ସବୁ ତାଙ୍କ ନାମ ଲଡ଼ୁ ବାବା କାହିଁକି ହୋଇଥିଲା ସେଇଠି ଆଉ କ'ଣ ସବୁ ଅଛି ମୁଁ ଶୁଣିଥିଲି ଲିଙ୍ଗରାଜ ମନ୍ଦିର କେଉଁଠି ଅଛି ସେସବୁ ସେଇଠି ବହୁତ ପ୍ରସିଦ୍ଧ ପରା ଲୋକ କହୁଛନ୍ତି ହେଉ ତା'ହେଲେ ମୋତେ ସବୁ ଆଉ କେଉଁଠି କ'ଣ ସବୁ ଠାକୁର ଅଛନ୍ତି ନନ୍ଦନକାନନରେ ସବୁ କ'ଣ ସବୁ ଅଛନ୍ତି ଖଣ୍ଡଗିରି ଉଦୟଗିରିରେ ସବୁ କ'ଣ ସେଇଠି ସବୁ କ'ଣ ଅଛି ଲୋକମାନେ କହୁଛନ୍ତି ସେଇଠି ବହୁତ ସୁନ୍ଦର ଯାଗା ସବୁ ମନ୍ଦିରମାନଙ୍କରେ ବୁଲିବାକୁ ଯାଉଛନ୍ତି ସବୁ ଯାଗା ଆଉ କେଉଁଠି କେଉଁ ମନ୍ଦିର ଅଛି ସବୁ ଆଉ କେଉଁଠି ସବୁ କେତେ ମନ୍ଦିର ଅଛି କେଦାରଗୌରୀ ମନ୍ଦିର କେଉଁଠି ଅଛି ଆଉ ସେଇଠିକି ଫେରେ ପୁରୀ କେତେବେଳେ ସେଇଠିକି ଯିବା ରାମଚଣ୍ଡୀଙ୍କ ମନ୍ଦିର ଅଛି ମୁଁ ଶୁଣିଥିଲି ମୋତେ ସବୁ ତା'ହେଲେ ସବୁ ଯାଗା ଟିକେ ବୁଲେଇଦେବ ସବୁ ମନ୍ଦିର ମୁଁ ଶୁଣିଛି ଓଡ଼ିଶାର ଅନେକ ବହୁତ ମନ୍ଦିର ଅଛି ହେଉ ତା'ହେଲେ ଠିକ ଅଛି ମୁଁ ମୁଁ ଗଲେ ତୁମକୁ ଫୋନ କରିବି ଆଉ ହଁ ହେଉ